ଭାରତର ଏବେ ମଧ୍ୟ ଶିକ୍ଷାର ସୁବିଧା କିଛି ସୁଧୁରିନାହିଁ ସେତେବେଳେ ପିଲାମାନେ ଭଲ ପାଠ ପଢ଼ୁଥିଲେ କାରଣ ଗୁରୁଜନମାନଙ୍କୁ ମାନୁଥିଲେ ଏବେ କିନ୍ତୁ ପିଲାମାନେ ଗୁରୁଜନଙ୍କୁ ମାନିବାର ନାହିଁ କି ପାଠ ପଢ଼ିବାର ନାହିଁ ଏବେ ତ ମାଡ଼ ଉଠିଗଲା ମାଡ଼ ହେଲେ ଘରୁ ତାଙ୍କ ଗାର୍ଡ଼ିଆନ୍ମାନେ ଯାଇକି କମ୍ପ୍ଲେନ୍ କରୁଛନ୍ତି ତେଣୁକରି ପିଲା ଶିକ୍ଷକମାନଙ୍କୁ ଆଉ ଡରିଲେ ନାହିଁ କି ମାଡ଼ ବି ତାଙ୍କ ଦେହରେ ବାଜିଲା ନାହିଁ ତେଣୁକରି ଏ ସ୍କୁଲ୍ମାନଙ୍କରେ ଯେଉଁ ଅଣ୍ଡା ଛତୁଆ ସବୁ ମିଳୁଛି ଏସବୁ ସୁବିଧା ତ ହୋଇଯାଉଛି ଆଉ ପାଠ ପଢ଼ିବା ସୁବିଧା କ'ଣ ହେଉଛି ଏସବୁ ଗାଁ ଗହଳି କଥା ଆଉ ସହର ବଜାରରେ କ'ଣ ହେଉଛି ନା ପାଠପଢ଼ାକୁ ଯାଉଛନ୍ତି ସେଠି ସବୁ ଟ୍ୟୁସନ୍ ସବୁ କରୁଛନ୍ତି ଯେଉଁ ଟ୍ୟୁସନ୍ ସାର୍ ଘରେ ଘରେ ବସି ପିଲାମାନଙ୍କୁ ସବୁ ଟ୍ୟୁସନ୍ କରୁଛନ୍ତି ଯାହାସବୁ ପାଠପଢ଼ା ହେଉଛି ପରୀକ୍ଷାରେ ପଡ଼ିବ ସେସବୁ ଲେଖିକି ପିଲାଙ୍କୁ ଦେଉଛନ୍ତି ପିଲା ଯାଇକି ସ୍କୁଲ୍ରେ ସେ ପାଠ ଲେଖିଦେଉଛନ୍ତି ଏସବୁ ହେଲା ଟାଉନ୍ ବଜାର କଥା ସେମାନେ ଆଉ ବାହାର ହେଲା ହେଉଛି କ'ଣ ସେମାନେ ବାହାର ଦେଶରେ ସେମାନଙ୍କର ଚଳଣି ଅଲଗା ପ୍ରକାର ସବୁ ସହର ଅପେକ୍ଷା ସେ ବାହାର ଦେଶ ପାଠପଢ଼ା ବିଷୟରେ ଆମେତ ଏସବୁ କିଛି ଜାଣିନୁ ଯାହା ଖବରକାଗଜରୁ କି ଜାଣିପାରୁଛୁ